ମୋତେ ଖେଳିବାକୁ ବହୁତ ଭଲ ଲାଗିଥାଏ ଖେଳିବା ଦ୍ୱାରା ମୋ ମନ ସବୁବେଳେ ଖୁସି ରହିଥାଏ ଖେଳିବା ଖେଳରେ ମୁଁ ଦିନକୁ ପୁରା ଚାରି ପାଞ୍ଚ ଘଣ୍ଟା ବିତାଇ ଦେଇଥାଏ କେବଳ ବାହାର ଖେଳ ନୁହେଁ ଘରେ ଭିତର ଖେଳ ଅନଲାଇନ୍ ଖେଳ ଅନଲାଇନ୍ ଖେଳ ଯେମିତି କି ଗେମ୍ସ୍ ମୋବାଇଲ ଗେମ୍ସ୍ ଏଗୁଡ଼ା ଗେମ୍ସ୍ ଗୁଡ଼ା ବି ମୋତେ ଖେଳିବାକୁ ବହୁତ ଭଲ ଲାଗିଥାଏ ଏବଂ ସାଙ୍ଗ ସାଥୀମାନଙ୍କ ସହ କୁଆଡ଼େ ଯିବାକୁ ପିକ୍ନିକ୍ ହଉ କି କୁଆଡ଼େ ତୀର୍ଥସ୍ଥାନ ହେଉ ମନ୍ଦିର ହେଉ ମନ୍ଦିର ଯାଗା ଯିବାକୁ ସାଙ୍ଗସାଥିଙ୍କ ସହ ଯିବାକୁ ମୋତେ ଭଲ ଲାଗିଥାଏ ସେଥିରେ ମଧ୍ୟ ମୁଁ ଖୁସି ରହିଥାଏ ତା'ବ୍ୟତୀତ ଖେଳରେ ଖେଳରେ ମୁଁ ବହୁତ ଉଚ୍ଚ ଉଚ୍ଚସ୍ତରକୁ ମଧ୍ୟ ଯାଇଛି ଖେଳିକି ଉଚ୍ଚସ୍ତରକୁ ମଧ୍ୟ ଯାଇଛି ସେଥିପାଇଁ ମୋତେ ଆହୁରି ଖୁସି ଲାଗିଥାଏ ତା'ପରେ ମୁଁ ଫୋନରେ ଫୋନରେ କିଛି ପଇସା ମଧ୍ୟ କିଛି ବିଭିନ୍ନ ଆପ୍ ମଧ୍ୟ ଆପ୍ ମାନଙ୍କ ଦ୍ୱାରା ମଧ୍ୟ ପଇସା କମିଥାଏ ପଇସା କମାଇ ପାରିଥାଏ ଯେହେତୁ ମୁଁ ଫୋନରେ ବସି ବସି ପଇସା କମାଇ ପାରୁଛି ସେଥିପାଇଁ ମୋତେ ମଧ୍ୟ ବହୁତ ଖୁସି ମିଳିଥାଏ